ମୋ ବାପା ମାଆ କୁହନ୍ତି ଆପଣ ନୂତନ କରିଯାଇପାରିବ ମୁଁ ଜେଜେ ମା' କୁହନ୍ତି ନାହିଁ ଏ ତୁମେ କରିପାରିବ ନାହିଁ ମୁଁ ତାଙ୍କ କଥା ନ ମାନି ମୁଁ ମୋ ବାପା ମାଆଙ୍କ କଥା ମାନି ମୁଁ ନିଜେ କରେ ଅତି କମ ବିଷୟକୁ ପଢ଼ିଛି କି ମୁଁ ଆଗକୁ ଆଉ ଯାଏ ମୋ ବାପା ମା' କହନ୍ତି ତୁ ଆଉ ଆଉ କାହାର କଥା ଶୁଣିବୁ ନାହିଁ ମୋର ମମିର କଥା ଶୁଣିବୁ ଏଥିପାଇଁ କହୁ ଆପଣ ନୂତନ ନୁହେଁ ଆପଣଙ୍କୁ କେବେ କୌଣସି ଅସୁବିଧା ହୁଏ ତ ମୋତେ କହିବ ମୁଁ ଆଣିଦେବି ହଉ ବାପା କହିବି ଅତି କମ ଅତି କମ ବିଷୟରେ ମୁଁ ତୁମକୁ ଆଣିଦେବି କି କରିବ ନାହିଁ ତମେ ଯେଉଁଟା କହିବ ମୁଁ ତ ସେଟା ଆଣିଦେବି ନୂତନ କରିଯିବା ପାଇଁ ତୁମେ ରେଡ଼ି ତ ମୁଁ ରେଡ଼ି ଅଛି ପ୍ରତିିବନ୍ଧକ କୌଣସି ଅସୁବିଧା ନାହିଁ ନାହିଁ କାହାକୁ ଅସୁବିଧା ନାହିଁ ସବୁ ଲୋକ ଭଲ ପଡ଼ିକି ନୂତନ କ୍ରିୟାରେ ଆପଣଙ୍କୁ ଏବେ କୌଣସି କିମ୍ବା ପ୍ରତିବନ୍ଧକ ପ୍ରତି କମ କରିବାକୁ ପଡ଼ିଛି କମ ପଡ଼ିଛି ଆପଣ ଆପଣଙ୍କୁ କେବେ କୌଣସି ସୁବିଧା ଅଛି ନାହିଁ ଆମକୁ କେବେ ଅସୁବିଧା ହୁଏ ନାହିଁ ଆମ ସହିତ ଆମର ବାପା ମା' ଅଛି ଆମକୁ କିଛି ଅସୁବିଧା ହୋଇବ ନାହିଁ କାହିଁକି ଆମ ସହିତ ଆମର ବାପା ମ ଅଛି ଏଥିପାଇଁ ଆମକୁ କିଛି ଅସୁବିଧା ହୁଏ ନାହିଁ ଏଥିପାଇଁ ଆମେ ଯାହା କରୁ ତ ଆମର ମା' ବାପା ସାଙ୍ଗରେ ଆମେ କରୁ ଏଥିପାଇଁ ଆମକୁ ଅସୁବିଧା ହୁଏ ନାହିଁ